ଆମର ଯେହେତୁ ଏକ ପିକ୍ନିକ୍ ସ୍ପଟ୍ ଯେଉଁଠିକି ସବୁବେଳେ ବାହାରୁ ଲୋକ ପ୍ରତିବର୍ଷ ଶୀତ ଦିନେ ବୁଲାବୁଲି କରିବା ପାଇଁ ଆସନ୍ତି ଆଉ ଏପଟେ ରୋଡ଼ର ତ ସମସ୍ୟା ନାହିଁ ଗାଡ଼ିର ଟିକେ ସମସ୍ୟା ରହିଛି ଯେହେତୁ ଏତେ ପରିମାଣର ଲୋକ ଆସନ୍ତି ତ ସେମାନଙ୍କ ପାଇଁ ଗାଡ଼ି ଯୋଗାଇବା କଷ୍ଟ ହେଇପଡ଼େ ଆଉ ବାହାରୁ ଯେଉଁମାନେ ଆସନ୍ତି ସେମାନେ ଗାଡ଼ି ମଧ୍ୟ ଯେତିକି ଆଣିବେ ତ ରୋଡ଼ରେ କିଛି ଅସୁବିଧା ନାହିଁ କିନ୍ତୁ ଏତେ ମାତ୍ରାରେ ଗାଡ଼ି ଆସୁଥିବାରୁ ଟିକେ ଭିଡ଼ ରହେ ରାସ୍ତା ବି ସବୁ ଜାଗାରେ ଭଲ ଅଛି କିନ୍ତୁ ପ୍ରାୟ କିଛିଟା ଜାଗାରେ ଯେଉଁ ଜାଗାରେ କି ଭଲ ନାହିଁ କିନ୍ତୁ ସବୁ ପ୍ରକାର ବ୍ୟବସ୍ଥା ରହିଛି ଏବଂ ସବୁ ପ୍ରକାର ଆପଣ ଟ୍ରେନରେ ଆସିପାରିବେ ବାଇକ୍ରେ ଆସିପାରିବେ କାର୍ରେ ଆସିପାରିବେ ସବୁ ପ୍ରକାର ବ୍ୟବସ୍ଥା ରହିଛି ଆଉ ଲୋକମାନେ ଏଠିକି ପ୍ରତିବର୍ଷ ଆସନ୍ତି ବୁଲାବୁଲି କରିବା ପାଇଁ ବୁଲାବୁଲି କରିକି ଯାଆନ୍ତି ତ ସମସ୍ତଙ୍କର ଅନୁଭୂତି ବହୁତ ଭଲ ଆଉ ଏଠି ଲୋକମାନଙ୍କୁ ବହୁତ ଭଲ ଭାବରେ ଟ୍ରିଟ୍ କରାଯାଏ ସେମାନଙ୍କୁ ସମ୍ମାନର ସହିତ ଲୋକମାନେ ଆସନ୍ତି ଏବଂ ସମ୍ମାନ ପୂର୍ବକ ସେମାନଙ୍କୁ ସେମାନେ ତାଙ୍କ ଯାତ୍ରା ଶେଷ କରିକି ଯାଆନ୍ତି ତ ଭଲ ମାନେ ଆମ ଆମର ଏଠିକି ଆସିଲେ ଲୋକମାନଙ୍କୁ ବହୁତ ଭଲସେ ବ୍ୟବହାର ଦିଆଯାଏ